ନୋଳିଆମାନେ ସବୁ ସମୁଦ୍ର ଭିତରକୁ ଡଙ୍ଗାରେ ମାଛ ଧରିବା ଯାଆନ୍ତି ସାତ ଆଠ ଦିନ ସମୟ ଲାଗେ ଆସୁ ଆସୁ ପନ୍ଦର ଦିନ ଲାଗେ ପାଣି ଖାଦ୍ୟ ସବୁ ସାମଗ୍ରୀ ନେଇକି ଯାଉ ସାଙ୍ଗରେ ମାଛ ଧରିକି ଆସୁ ଜାଲ ପକେଇ ପକେଇ ଯାଉ ଆଇଲା ବେଳକୁ ସବୁ ଟେକି ଟେକି ମାଛ ଆସୁ ଯେଉଁ ମାଛ ବଡ଼ ମାଛ ପାଆନ୍ତି ଭଲ ଭଲ ମାଛ ଆଉ ମାଛ ଭିତରେ ବଡ଼ ବଡ଼ ମାଛ ପଡ଼େ ଆମର ଇଲିଶି ମାଛ ଚିଙ୍ଗୁଡ଼ି ମାଛ ସେଇଟା ବହୁତ ବଜାରରେ ସେ ବିକ୍ରି ହୁଏ ସେ ତାର ରେଟ୍ ତ ଇଲିଶି ମାଛ ଆଠଶହ ହଜାରେ ପନ୍ଦରଶହ ସାଇଜ ନେଇକି ଛୋଟ ବଡ଼ ଅଛି ବହୁତ ଭଲ ମାଛ ପଇଲେ ଗୋଟେ ଗୋଟେ ସମୟ ଦିନେ ଭଲ ଲାଗେ ଭଲ ଲାଭବାନ ହଉ ଗୋଟେ ଛୋଟ ମାଛ ହଉ ମାଛ ଯଦି ନ ବିକ୍ରି ହୁଏ ଆମର ତାକୁ ଆମେ ଖରାରେ ଶୁକେଇ ଦଉ ଶୁକୁଆ ବି ବିକ୍ରି ହୁଏ ଆମ ଜୀବିକା ନିର୍ବାହ କରୁ ଆମେ ନୋଳିଆ ସମ୍ପ୍ରଦାୟ ଲୋକ ଯେତିକି ଅଛୁ ସବୁ ସମୁଦ୍ର କୂଳରେ ରହିଛୁ ଝୁମ୍ପୁରୀ ଘର କରିକି ଆମର ଜୀବିକା ହେଲା ମାଛ ଧରିବା ସମୁଦ୍ର ସକାଳୁ ଯାଉ ମାଛ ହାତ ମାଛ ଧରିକି ସବୁ ଆସୁ ଯେତେ ଯାହା ଆପଣ ଦରକାରେ ଖାଦ୍ୟ ପାଇଁ ସବୁ ବଜାରରୁ କିଣିକି ଆଣୁ କିଣିକି ଆଣିକି ନେଇକି ସମୁଦ୍ରରେ ଆମେ ମାଛ ଏତେ ପଳଉ ମାଛ ଧରିକି ଖାଇବା ଶେଷ ହେଇଗଲେ ପାଣି ଯେତିକି ଆମ ଆବଶ୍ୟକ ସବୁ ବଟଲରେ ନେଇକି ଯାଉ ବଡ଼ ବଡ଼ ପନ୍ଦର ଲିଟର କୋଡ଼ିଏ ଲିଟର ଯାଆରେ ନେଇକି ଯାଉ ପାଣି ପିଇବା ପାଣି ଶୁଦ୍ଧ ପାଣି ସମୁଦ୍ରରେ ଆମେ ନୁଣି ପାଣି ପିଇ ହବନି ନା ସେଥିପାଇଁ ଆମେ ମିଠା ପାଣି ନେଇକି ଯାଉ ଘରୁ ବ୍ୟାଗ୍ ରେ ପୁରେଇକି ନେଇକି ଯାଉ ଖାଦ୍ୟ ବି ନଉ ସବୁ ସାମଗ୍ରୀ ରୋଷେଇ ସାମଗ୍ରୀ ଗ୍ୟାସ୍ ନେଇକି ଯାଉ ପନ୍ଦର ଦିନ କୋଡ଼ିଏ ଦିନ ଆସୁ ଆସୁ ଆସୁ ପନ୍ଦର କୋଡ଼ିଏ ଦିନ ଲାଗିବ ମାଛ ଆମେ ସବୁ ଧରୁ ଏସବୁ ପଢ଼ାଇ କଲେ ଆମକୁ ଭଲ ଲାଗେ ଆମ ମାଛ ଜୀବିକା ଆମ ସେଇଟା ଯାହା ପେଟ ପୋଷଣ ହୁଏ ଆମ ଖାଦ୍ୟ ହଉ ଘର ଆମ ତ ଝୁମ୍ପୁରୀ ଘର ଏସବୁ ଆମର ଜୀବିକା ଆଉ ଶିକ୍ଷକମାନେ ଆମର ପାଠ ପଢ଼ତେ ଯାଆନ୍ତି ସ୍କୁଲକୁ ଗଭର୍ଣ୍ଣମେଣ୍ଟ ସ୍କୁଲକୁ ପାଠ ପଢ଼ନ୍ତି ସେଇଠି ବି ଭଲ ସୁବିଧା ଆମର ହୁଏ ଆମ ବଜାର ଅଛି ଆଉ ବଡ଼ ମାଛ ରୋହି ଭାକୁର ପୋଖରୀମାନଙ୍କରେ ବି ଧରୁ ସେଇଠୁ ବି ଯାହା ହଲ ହୁଏ ଦେଶୀ ମାଛ ଆମର ଶେଉଳ ନଦୀରେ ବାଳିଆ ପଡ଼େ ସେଇଟା ଭଲ ରେଟ ଅଛି ଅଢ଼େଇଶହ ତିନିଶହ ଟଙ୍କା କେଜି କିଲୋପତି ସେଥିପାଇଁ ଆମକୁ ଭଲ ଲାଗେ ଆଉ ଚିଙ୍ଗୁଡ଼ି ରେଟଟା ଅଧିକ ରହୁଛି ଆଉ ଆମର ଇଲିଶି ମାଛଟା ବହୁତ ବହୁଛି ସେଇଟା ଅଧିକ ଚାହିଦା ରହୁଛି ସେଠାରେ ଆମେ ବି ଅଧିକ ପଇଲେ ଜାଲରେ ସେଇଟା ଆମ ଲାଭବାନ ହଉ